ଆମ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାରର ମନ୍ଦିରକୁ ଯିବାକୁ ଭଲ ପାଆନ୍ତି କାରଣ ପୁରୀ ଆମର ଓଡ଼ିଶାର ସବୁଠାରୁ ବଡ଼ କଥା ଜଗନ୍ନାଥ ମନ୍ଦିରକୁ ପୁରୀ ଯିବା ପାଇଁ ଏବଂ ଘଟଗାଁ ମା' ତାରିଣୀଙ୍କ ମନ୍ଦିର ଯାଜପୁର ମା' ବିରଜାଇଙ୍କ ମନ୍ଦିର ଏଇଭଳିଆ ବିଭିନ୍ନ ତୀର୍ଥସ୍ଥାନକୁ ଯିବାକୁ ଆମେ ଏଠିକାର ଲୋକମାନେ ବହୁତ ପସନ୍ଦ କରନ୍ତି କାରଣ ଯେତେବେଳେ ଯୁଆଡ଼େ ଯିବାକୁ ହୁଏ ଠାକୁରଙ୍କ ପାଖକୁ ବୁଲିବାକୁ ଗଲେ କିମ୍ୱା କୌଣସି ଆମର ତୀର୍ଥ ଯାଗା ଧର ମନ୍ଦିର ପାଖକୁ ବୁଲିବାକୁ ଗଲେ ଭଲ ଲାଗେ ଫ୍ୟାମିଲି ନେଇକି ଗଲେ ବୁଲିକି ଆସିଲେ ତା'ପରେ ଧର ଆମର ଫିଷ୍ଟ ବିଷ୍ଟ କରିକି ଖାଇଲେ ଆମର ବିଭିନ୍ନପ୍ରକାରର ଜାଗାରେ ଯାଇକି ବି ଖାଇଲେ କିନ୍ତୁ ବେଶୀ ହେଉଛି ମନ୍ଦିର ଜଗନ୍ନାଥଙ୍କ ପାଖକୁ ତାରିଣୀ ମା'ଙ୍କ ପାଖକୁ ସବୁ ମନ୍ଦିର ପାଖକୁ ଯିବାକୁ ବେଶୀ ହେଉଛି ଆଗ୍ରହ କରନ୍ତି